ତାଙ୍କେ ବୋଲୁନାହାନ୍ତି ତାଙ୍କୁ ତ ଗୋଟେ କଥା କହିଲେ ସିଏ ବି ଶୁଣୁନାହିଁ ମଦ ପିଇକି ବୁଲୁଛି ତା ସହିତ କିଏ ମିଶନ୍ତୁ ନାହିଁ ପାଠ ପଢ଼ୁ ନାହାନ୍ତି ବାପା ମାଆ ଶୁଣୁ ନାହାନ୍ତି ପୁରା ବେକାରିଆ ପ୍ଲେଟ୍ସେ ତାହାଙ୍କ ସହିତ ଭୁଲୁନାହିଁ କି କିଛି କରନ୍ତୁ ନାହିଁ ତାର ଚିନ୍ତାଧାରା ବି ଖରାପ ଖରାପ ଥିିଙ୍କିଙ୍ଗ୍ ରଖୁଛି ମୁଣ୍ଡରେ ଆଉ କେତେ ଲୋକ ଭଲ ବି ଅଛି